କୁହ କି ଦରକାର ଅଛି ପେନସିଲ୍ ଅଛି ସବୁ କିଛି ଅଛି ରବର ଅଛି

କିଯେ ଏକା ଦରକାର ହୁଁ ହଁ ଠିକ୍ ଅଛି

ହଁ ଠିକ୍ ଅଛି

ହଁ ଠିକ୍ ଅଛି ସବୁ ଅଛି କେବେ ଆସିବ ହଁ ଠିକ୍ ଅଛି ହୁଁ

ହଁ ଠିକ୍ ଅଛି କେତେ ଟାଇମ୍ରେ ଆସିବ ହଁ ଠିକ୍ ଅଛି

ହଁ ହଁ ହଁ ଠିକ୍ ଅଛି କେତେ ଜଣ ଆସିବେ ହୁଁ ଆଉ ତୁମେ ଆସିବନି

ହଁ ଭଲ କି ପ୍ୟାକ୍ କରିକି ଦେବି

ହଁ କଟୁରୀ ଅଛି କଟୁରୀ ନେବ କି ଅଛି ହଁ ଠିକ୍ ଅଛି କାଲି ଆସିବ ତୁମେ ହଁ ରଖୁଛି